ଭାରତର ଶିକ୍ଷା ବ୍ୟବସ୍ଥା ଭଲ ଅଛି ଶିକ୍ଷକମାନେ ତ ଭଲପାଠ ହିଁ ପଢ଼ଉଛନ୍ତି କିନ୍ତୁ ଯେହେତୁ ଶିକ୍ଷାଅନୁଷ୍ଠାନ ବହୁତ ଚେଞ୍ଜ ହଉଛି ସେଥିପାଇଁ ଆମ ଶିକ୍ଷା ଉପରେ ବହୁତ ତାର ପ୍ରଭାବ ପଡ଼ୁଛି ଏବଂ ଯେଉଁ ଦରମା ବୃଦ୍ଧି ପାଇଁ ଶିକ୍ଷକମାନେ ଯେଉଁ ଷ୍ଟ୍ରାଇକ୍ କରୁଛନ୍ତି ତାହାପାଇଁ ବି ଆମ ଶିକ୍ଷା ଅନୁଷ୍ଠାନ ଉପରେ ବହୁତ ପ୍ରଭାବ ପଡ଼ୁଚି ଏବଂ ବାରମ୍ବାର ଶିକ୍ଷାଅନୁଷ୍ଠାନ ଚେଞ୍ଜ କରିବା ଏହା ବି ଆମ ଶିକ୍ଷାଅନୁଷ୍ଠାନ ଉପରେ ବହୁତ ବଡ଼ ପ୍ରଭାବ ପକଉଚି ଯାହାଦ୍ବାରା କି ଶିକ୍ଷାର୍ଥୀମାନେ ବିଦ୍ୟାର୍ଥୀମାନେ ବହୁତ ହନ୍ତସନ୍ତ ହେଉଛନ୍ତି ଏବଂ ଏହାର ଟିକେ ଉନ୍ନତଧରଣର ଟିକେ ଦରକାର ଯାହାପାଇଁ ସରକାରଙ୍କୁ କିଛି କରିବା ଆବଶ୍ୟକ ଶିକ୍ଷକମାନଙ୍କୁ ଏତିକି ଦରକାର ସେମାନେ ଟିକିଏ କୋପରେଟ କରନ୍ତୁ ଏତିକିରେ ମୁଁ କହିବି